ମୋର ପ୍ରିୟ ଅଭିନେତା ହେଉଛନ୍ତି ବାବୁସାନ୍ ତାଙ୍କର ବଲିଉଡ଼ରେ ବି କେତେଟା ମୁଭି ଅଛି ତାଙ୍କେ ଭଲ ଗୀତ ଗାଆନ୍ତି ଭଲ ଦେଖା ବିି ଯାଆନ୍ତି ସ୍ମାର୍ଟ ଅଛନ୍ତି ତାଙ୍କର ତାଙ୍କର କଥାବାର୍ତ୍ତା ତାଙ୍କର ଲୁକ୍ସ ତାଙ୍କର ବିହେଭିିଅର୍ ତାଙ୍କର ଚଏସ୍ ଯାକ ଭଲ ଥାଏ ଆଉ ତାଙ୍କର ମ୍ୟାନେଜ୍ ବି ଭଲ କରନ୍ତି ସବୁ ମ୍ୟାରେଜ୍ ହୋଇଛନ୍ତି ଆଉ ତାଙ୍କେ ଭଲ ଫ୍ୟାମିଲି ସପୋର୍ଟ କରିକି ବି ତାଙ୍କ ନିଜର କ୍ୟାରିଅର୍ ବି ହ୍ୟାଣ୍ଡେଲ୍ କରୁଛନ୍ତି ଆଉ ତାଙ୍କେ ଏବେ ମଝିରେ ତାଙ୍କ ରିସେଣ୍ଟଲି ଗୋଟେ ଫିଲ୍ମ ବାହାରିଥିଲା ଦମନ ବୋଲି କହିକି ଦମନ ମୁଭି ଆହୁରି ଭଲ ଥିଲା ତାହିଁରେ କେତେ ସବୁ ଭଲ ଟପିକ୍ସ ଯାଉଥିଲା ତାହିଁରେ ଗୋଟେ ମେଡ଼ିକାଲ୍ ଉପରେ ଏଜୁକେସନ୍ ଉପରେ ଟପିକ୍ସ ଯାଉଥିଲା ଭଲ ଥିଲା ସବୁ ତାଙ୍କେ ସେ ସନ ଯକ ଏବେ କୋରାପୁଟରେ ଏକା ହେଇଥିଲା ସେଟା ଲକ୍ଷ୍ମୀପୁର ଡିଷ୍ଟ୍ରିକ୍ଟରେ ହୋଇଥିଲା ମାଲକାନଗିରି ଡିଷ୍ଟ୍ରିକ୍ଟ ପାଖାପାଖି ନକ୍ସଲ ଏରିଆରେ ନକ୍ସଲ ଏରିଆ ହେଇକି ବି ତାଙ୍କେ ଆସିଥିଲେ କୋରାପୁଟ ଏରିଆକୁ ସେଟାକଟ ଭଲ ଥିଲା ଆଉ କୋରାପୁଟ ଏରିଆରେ ପ୍ରାୟ ତାଙ୍କ ମୁଭି ଯେଉଁ କେତେଟି ସୁଟିଂ ହୋଇଛି ପ୍ରାୟ ତିନି ଚାରିଟା ଆଉ ତାଙ୍କର ଭଲ ଗୀତ ଯାଉଥାଏ ସେ ମୁଭିରେ